ମୁଁ ପିଲାଦିନରୁ ମାଛଧରା ଶିଖିଛି ଜେଜେବାପା ବାପା ଦାଦା ସମସ୍ତେ ପୋଖରୀ ଆମ ଘର ପାଖରେ ନଈ ଅଛି ପୋଖରୀରୁ ମାଛ ଧରନ୍ତି ତାଙ୍କ ସାଙ୍ଗରେ ଆମେ ବି ମାଛ ଧରିବା ପାଇଁ ଯାଉ ଜେଜେବାପା ଦାଦା ଖେପା ପକେଇ ମାଛ ଧରନ୍ତି ପୋଳୁହ ବି ଧରନ୍ତି ଆଉ ବନିସୀ ବି ଖଡ଼ାରେ ମାଛ ଅଟାଗୁଳା କରି ତା ଧିଏରେ ଜେଜେବାପା କହନ୍ତି ଅଟାଗୁଳା ଧିଏରେ ଘିଅ ଟିକେ ଲଗେଇ ଦେଲେ ମାଛସବୁ ବାସନାରେ ଆସିବେ ସବୁ ମାଛ କେରାଣ୍ଡି ବଡ଼ବଡ଼ ସିଙ୍ଗିମାଛ ଗଡ଼ିଶା ମାଛ ସବୁମାଛ ସେହି ବନିସୀରେ ବି ଧରନ୍ତି ଆଉ ଆମର ପୋଖରୀ ଅଛି ବାପା ଖେପା ପକେଇକି ମାଛ ଧରନ୍ତି ଦାଦା ବି ଧରନ୍ତି ଜେଜେବାପା ଆମର ସବୁବେଳେ ମାଛ ଖାଇବାକୁ ଭଲ ପାଆନ୍ତି ଆଉ ଧରନ୍ତି ବି ମାଛ ଆମର ପୋଖରୀ ଅଛି ଗାଁ ପାଖରେ ନଈ ଅଛି ନଈକି ମାଛଧରି ସଫେଇ ବି ଅଛି ସଫେଇରୁ ମାଛ ଧରନ୍ତି ସବୁ ପ୍ରକାର ଚୁନା ମାଛ ଧରନ୍ତି ବଡ଼ମାଛ ବି ରୋହି ଭାକୁର ସବୁମାଛ ଧରିକିରି ଆଣନ୍ତି ଆଣନ୍ତି ସମସ୍ତେ ଖାଆନ୍ତି ଖାଏ ମାଛ ବି ଧରି ଜାଣିଛନ୍ତି ଆଣନ୍ତି ଘରେ ଭଜାଭଜି ହୁଏ ସମସ୍ତେ ଖାଆନ୍ତି